ଘରେ ରହେଲେ ବହୁତ୍ଟେ କାମ୍ ଘରର୍ ବହୁତ୍ଟେ ବହୁତ୍ ଟେନ୍ସନ୍ ଲାଗ୍ସି ଘରେ ଥିବଯେ ରନ୍ଧା ବଢ଼ା କାମ୍ ବହୁତ୍ଟେ କେତ୍ନି କେତ୍ନି କାମ୍ ଭଲ୍ ନି ଲାଗେ ଘର ଉପରେ ଥିବ ଯେ ବୋର୍ ଲାଗିଯାଏସି ଘରେ ସେ ସେ କାମ୍କେ କରୁଥିବନ ସେ ସେ ରନ୍ଧା ବଢ଼ା କରୁଥିବ ନ ସେ ଖାଉଥବ ନ ସେ ଲୋକ୍ ଛୁଆମାନ୍କୁ ସମସ୍ତଙ୍କୁ ଖାଇବାର୍ ପିଇବାର୍କେ ସେ ସେ ସେଟା କରୁଥିବନ ଖାଲି ସେ ରନ୍ଧା ବଢ଼ା ଖାଉଥିବ ଆଉ ସୁୁ ଥିବ ସେଟା ରହି ରହି ଘରେ ଭଲ୍ ନି ଲାଗେ ପୁରା ବୋର୍ ଲାଗି ଯାଏସି କିନ୍ତୁ ଅଲ୍ଗା ନିକେ ବୁଲି ବୁଲି ଯିବାର୍ ଲାଗି ଭଲ୍ ଲାଗ୍ସି ଆଉ ଘରେ ରହେଲେ ଭଲ୍ ନି ଲାଗେ କେତ୍ନି କେତ୍ନି ପୁରା ଅସୁବିଧା ହେସି ଆଉ ବହୁତ୍ କଷ୍ଟ ଲାଗ୍ସି ଘରର୍ କାମ୍ କରି କରି ଥକି ଥକି ଯାଏସୁ ଭଲ୍ ନି ଲାଗେ ସେ ରାନ୍ଧୁଥବନ ସେ କାମ୍ କରୁଥବନ ସେ କପ୍ଡ଼ା କାଚୁଥିବନ ସେ ରୋଷେଇ ବାସ କରୁଥିବନ ସେ ଘରର୍ କାମ୍ ଘର୍ ଘୁରା ଝାଡ଼ୁ ଝୁଡ଼ା ଘର କରୁଥିବନ ସେ ଖାଲି ଖାଏବାଟା ଆଉ ଶୋଇବାଟା ହଉ କାମ୍ କର୍ବାଟା ଖାଲି ବେଶି ଆଉ ଘରେ ରହେବାର୍ଲାଗି ବୋର୍ ଲାଗିଯାଏସି ଭଲ୍ ନି ଲାଗେ ବୁଲିିଯିବା ଲାଗି ଭଲ୍ ଲାଗ୍ସି କେନିକେ କେନ୍ ଟାଉନ୍ କେନ୍ ପାର୍କ୍ ନିକେ ଭଲ୍ ସିନେମା ହଲ୍ ଦେଖିଯିବା ଲାଗି ଟିକେ ଭଲ୍ ଲାଗ୍ସି ହେଲେ ଯାଇନି ହଏ ବହୁତ୍ଟେ କାମ୍ ଘରର୍ ପୁରା କେତ୍ନି କେତ୍ନି କାମ୍ ପୁରା କେତେ ଭିଡ଼୍ ଲାଗ୍ସି କେତେ ଭିଡ଼୍ କାମ୍ ମନେ ଭଲ୍ ନି ଲାଗେ କେତେ କାମ୍ କରି କରି ଥକି ଯାଏସୁଁ ସେ ରନ୍ଧା ବଢ଼ା କରୁଥିବନ ସେ କପ୍ଡ଼ା କାଚୁଥିବନ ସେ ଘର ଦୁଆର୍କେ ସଫା ସୁୁତ୍ରା କରୁଥିବନ ସେ ସେଟାକେ ଖାଉଥିବନ ସେ ରନ୍ଧା ବଢ଼ା କରୁଥିବନ ବୋଲେ ଭଲ୍ ନି ଲାଗେ ବୋର୍ ଲାଗିଯାଏସି ଅଲ୍ଗା ବାହାର୍କେ ଟିକେ ବୁଲି ଯିବାର୍ ଲାଗି ଭଲ୍ ଲାଗ୍ସି ଆଉ ବୁଲି ଯାଇନେ ହୁଏ ଭଲ ଲାଗ୍ସି ବୁଲି ଯିବାର୍ ଲାଗି ଚେଷ୍ଟା କରସି ଯାଇନେ ହୁଏ ଛୁଆମାନଙ୍କର ଲାଗି ସ୍କୁଲ୍ ଯିବେ ସେ ଖାଇବାର୍ ପିଇବାର୍କେ ତାହାକୁ ଚର୍ଚ୍ଚା କର୍ବ ବଟାବ ସ୍କୁଲ୍କେ ଖାଇ ପିଇକରି ଗୁଧେଇ ପୁଧେଇ କରି ଇ ଲୋକ୍ ରନ୍ଧା ବଢ଼ା କର୍ବ ବୋଲେ ଟାଇମ୍ ନି ହୁଏ ବୁଲ୍ବାର୍ ଲାଗି ବୋଲେ ବୁଲ୍ବାର୍ ଲାଗି ଭଲ୍ ନାଇ ଲାଗେ